ଦଶରୁ ଲକ୍ଷେ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଲା ଶହେ ଶହେ ଏକ ଏକ ହଜାର ପାଞ୍ଚ ଦଶ ହଜାର କୋଡ଼ିଏ କୋଡ଼ିଏ ହଜାର ଏକଶହ ପାଞ୍ଚ ପଚାଶ ହଜାର ପାଁଶହ ପଚାଶ